ମୁଁ ଏହି ନେକ୍ଲେସ୍ଟି ଭଦ୍ରକର ବଡ଼ ବଜାରରୁ ଆଣିଅଛି କ୍ରୀଷ୍ଣା ଜ୍ୱେଲର୍ସ୍ରୁ ଯାହାଫଳରେକି ଏହା ଅତ୍ୟନ୍ତ ମୂଲ୍ୟ ସହିତ ଦେଖିବାକୁ ଖୁବ୍ ସୁନ୍ଦର ଏହି ନେକ୍ଲେସ୍ଟି ବହୁତ୍ ଦିନ ଧରି ମୁଁ ବ୍ୟବହାର କରିଥିଲେ ସୁଦ୍ଧା ତା'ର କଲର୍ ଚେଞ୍ଜ୍ ହୋଇ ନାହିଁ ତେଣୁ ଏହା ମୋ ମୂଲ୍ୟର ଠିକ୍ ମୂଲ୍ୟ ମୁଁ ପାଇଅଛି ତେଣୁ ଏହି ନେକ୍ଲେସ୍ଟିକୁ ଆଣିବା ପାଇଁ ମୋ ସାଙ୍ଗମାନେ ମୋତେ କହିଛନ୍ତି ମୁଁ ଏହି ନେକ୍ଲେସ୍ର ଆଣିଥିବା ଦୋକାନର ଆଡ଼୍ରେସ୍ ଦେଇଦେଇଛି